ଆମ ଜିଲ୍ଲାର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମ ଭିତରେ ସବୁଠାରୁ ବଡ଼ ପର୍ବ ଆମର ହେଲା ରଜ କୁମାର ପୂର୍ଣ୍ଣିମା ମଧ୍ୟ ତା'ସହିତ ଯୋଉଁଟା ଖୁଦୁରୁକୁଣୀ ଓଷା ଏହି ଓଷାଗୁଡ଼ିକ ସବୁ ଆଉ ଏଇ ଓଷାଗୁଡ଼ିକ ଲୋକମାନେ ବହୁତ ଭଲ ଭାବରେ ପାଳନ କରିଥାନ୍ତି ଏକଜୁଟ ହୋଇ ଗାଁର ସବୁଠି ସବୁ ପିଲା ଲୋକ ମାନେ ଏକଜୁଟ୍ ହୋଇ ଏହି ସେହି ରଜ କୁମାର ପୂର୍ଣ୍ଣିମା ଖୁଦୁରୁକୁଣୀ ଓଷାକୁ ଭଲ ଭାବରେ ସେଲିବ୍ରେସନ୍ କରିଥାନ୍ତି ଆଉ ଏଥିରେ ବିଭିନ୍ନପ୍ରକାର ନାଚ ଗୀତ ମଧ୍ୟ ହୋଇଥାଏ ଆଉ ବାଜା ରୋଷଣୀ ବଜାଇ ସେମାନଙ୍କର ବିଭିନ୍ନପ୍ରକାର ପ୍ରୋଗ୍ରାମ୍ ମଧ୍ୟ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କର ନାମ ମଧ୍ୟ ହୋଇଥାଏ ଆଉ ଏହି ମାନେ କ'ଣ ଏକତା ହୋଇ ଏହିସବୁ ଜିନିଷକୁ ପାଳନ କରିବା ଦ୍ଵାରା ଗାଁର ଏକତା ମଧ୍ୟ ହୋଇଥାଏ କାହା କାହା ଭିତରେ ପାଟିତୁଣ୍ଡ ଇଏସିଏ ଝଗଡ଼ାଝାଣ୍ଟି ଏସବୁ ହୁଏନାହିଁ ଆଉ ସମସ୍ତଙ୍କ ମନ ଏକ ହୋଇଥାଏ ସେଥିପାଇଁ ଏହିସବୁ ପର୍ବଗୁଡିକୁ ଏକାନ୍ତ ସମସ୍ତଙ୍କ ସହିତ ଗାଁର ପ୍ରତିଟି ଲୋକଙ୍କ ସହିତ ମିଳିମିଶି ଏହି ଜିନିଷ କରାଯାଇଥାଏ